ହଁ ତମର ଏଇଟା କ'ଣ ଲଞ୍ଚ ହଁ କିଣିବାକୁ ଆସିଛି ତମ ଦୋକାନକୁ ହଁ ତମେ ବନଉଛ ବନଉଛ କି କେତେ ଲେଖାଏଁ ଦଉଛ ହାଣ୍ଡି ଗୁଡ଼ାକ ମତେ ଦଉନ ମୁଁ ଖାଲି ଦୋକାନଟା ପଚାରିକି ଆସିଛି ଏଇ ଜାଗାରେ ଅଛି ଦିଅ ହଁ ହାଣ୍ଡି ଗୋଟେ ପ୍ୟାକେଟ୍ ଦୀପାଳି ଛଅ ଟଙ୍କାରେ ଚାଳିଶିଟା ନେଇକି ଟିକେ ଦେଖିବୁ ରେଟ୍ ହଁ ନେବେ ଆଉ ବିକ୍ରି କରିବାକୁ ତ ନବା ଆଉ ସେମିତି ହାଣ୍ଡି ନବା ସେମିତି କୋଡ଼ିଏ ତିରିଶ ପିସ୍ ଆଉ ଦିପାଳୀ ବି ନେବା ସେ ପାଞ୍ଚ ଶହ ଛଅଶହ ହଁ ହଁ ହଁ ତା ଭିତରେ କିଛି କିଛି ଖର୍ଚ୍ଚ ସେଇ ହିସାବରେ ମିଶିବ ସବୁ ହଁ ହଁ ହଁ ସେୟା ମୁଁ କହିଲି ଯାହା ଯାହା ସମାନ ଅଛି ଆଉ କ'ଣ କ'ଣ ବନଉଛନ୍ତି କେତେ ଜଣ କାରିଗର ରଖିଛ କାରିଗର ରଖିଛନ୍ତି ନା ନିଜେ ବନଉଛନ୍ତି ହଁ ହଁ ସେମାନେ କେତେ ଲେଖାଏଁ ନେଉଛନ୍ତି ଦିନକୁ ମୁଁ କହିଲେ ସେମାନଙ୍କ ମଜୁରୀ କେତେ ଦିନକୁ ହଁ ହଁ ହଉ ହଁ ହଁ ହଁ